ଆଗରୁ ବୋଇତମାନେ ଆ ମହାନଦୀ ରୁ ବୋଇତ ବନ୍ଦାଣ କରି ବିଦେଶ କୁ ବିଦେଶ କୁ ବାଣିଜ୍ୟ କରିବାକୁ ଯାଉଥିଲେ ଏହି ସଂସ୍କୃତି କୁ ମନେ ରଖିବା ପାଇଁ ଅ ବାଲିଯାତ୍ରା ବୋଲ ବାଲିଯାତ୍ରା ଭଳି ଏକ ଦୁଃସାହସିକ ଯାତ୍ରା ରଖା ଯାଇଛି ଯାହା ଫଳରେ କି ତାହାକୁ ମନେ ରଖାଯାଇ ପାରିବ ବାଲିଯାତ୍ରା ରେ ଏମିତି କିଛି ଜିନିଷ ନାହିଁ ଯେ ମିଳିବ ନାହିଁ ବାଲିଯାତ୍ରାରେ ବାଲିଯାତ୍ରାରେ ଲୋକମାନେ ବହୁତ ଦୂର ଦୂରରୁ ବୁଲିବାକୁ ଆସନ୍ତି ଓ ସେଠି ବାଲିଯାତ୍ରାରେ ବହୁତ ଗୁଡ଼ିକ ବ୍ୟବସାୟ ଓଡ଼ିଶା ବାହାରୁ ମଧ୍ୟ ଆସିଥାନ୍ତି ଓ ଓଡ଼ିଶା ମଧ୍ୟରୁ ବି ଆସିଥାନ୍ତି ବାଲିଯାତ୍ରାରେ ଅଧିକାଂଶ ଜିନିଷ ଭଲ ଆଉ ଭଲ ହୋଇଥାଏ ବାଲିଯାତ୍ରାରେ ଏମିତି କିଛି ଜିନିଷ ନାହିଁ ଯେ ଯାହା ମିଳିବ ନାହିଁ ତେଣୁ ବାଲିଯାତ୍ରା ହେଉଛି ଏକ ଦୁଃସାହସିକ ଯାତ୍ରା